ମୁଁ ଆଗରୁ ଗୋଟିଏ ଯୋଗ କ୍ଲାସ୍କୁ ମୁଁ ଜଏନ୍ ହେଇକି ସେଠିକି ଯାଉଥିଲି ଯୋଗ କରିବାକୁ ତ ମୁଁ ସେଇଠି ଯୋଗ କରିଥିଲି ଯାହା ବି ଯୋଗ କରୁଥିଲି ମୋତେ ଭଲ ଲାଗୁଥିଲା ହଁ ହଁ ହଁ ତାପରେ ମୁଁ ସେଇ ଯୋଗ କ୍ଲାସ୍କୁ ଛଅ ମାସକ କଣ୍ଟିନ୍ୟୁ ଯାଇଥିଲି ଗଲାପରେ ମୁଁ କିଛି ଦିନ ରହିଯାଇଥିଲି ଘରେ ଘରକୁ ଆସିଥିଲି ହେରି ଘର ତାପରେ ମୁଁ ନିଜେ ମୁଁ ନିଜେ ଯୋଗ କରିବା ଷ୍ଟାର୍ଟ କରିଥିଲି ଘରେ ତ ମୋତେ ସେଇଠି କ'ଣ ନା କେତେ ଗୁଡ଼ିଏ ଟିଚର ଶିଖଉଥିଲେ ଯୋଗ ତ କିଛି ଲୋକ କିଛି ମିଶିକିରି କିଛି ଲୋକ କିଛି ପିଲା କରୁଥିଲୁ ଯୋଗ ତାପରେ ମୁଁ ନିଜେ ଘରେ ମୁଁ ନିଜେ ନିଜେ ହିଁ ସେହି ଯୋଗକୁ ଆଉ ଥରେ ଷ୍ଟାର୍ଟ କରିଥିଲି ତ ମୁଁ ଘରେ ମୁଁ ଯୋଗ କରିଥିଲି ମୋତେ ଟିକେ କିଛି ଅଲଗା ଫିଲ୍ ଆସିଥିଲା ତ ମୁଁ ନିଜେ ନିଜେ ଯେହେତୁ କରୁଥିଲି ସେଇଠି କିଛି ଲୋକ ଦ୍ୱାରା କରିିଥିଲେ ଏଇଠି ତ ମୁଁ ନିଜେ କରିଲାରୁ ମୋତେ ଟିକେ ଅଲଗା ଫିଲ୍ ଆସିଥିଲା ଆଉ ଭଲ ଲାଗିଥିଲା ବି ଟିକେ ନିଜେ କରିକିରି ଯୋଗ